ଆମ ଧର୍ମ ଆମକୁ ସ୍ୱାସ୍ଥ୍ୟସେବା ବିଷୟରେ ଶିକ୍ଷା ଦିଏ ଆମକୁ ଯୋଗ ମାଧ୍ୟମରେ ଶିକ୍ଷା ମିଳେ ଯେମିତିକି ଆମକୁ ସ୍କୁଲରେ ପ୍ରାଥମିକ ଶିକ୍ଷା ଦିଆଯାଏ ସାଧାରଣ ଘରେ ରହି ଆମେ ଯୋଗ କରୁ ଯୋଗ କରିବା ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ସୁସ୍ଥ ରହେ ଏହା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ